ଡ଼୍ରାଇଭର୍ ଭାଇ ବୌଦ୍ଧ୍କେ ଇନୁ ଆର୍ କେତେ ଟାଇମ୍ ଲାଗ୍ବା ଆଉ ତୁମେ କହିଥିଲ ଘଣ୍ଟାଟେରେ ପହଞ୍ଚିମି ବୋଲି ଆହୁରି ଦେଢ଼୍ ଘଣ୍ଟା ଲଗାବି ବଲୁଚ ଆଉ ଦେଢ଼୍ ଘଣ୍ଟା ଲାଗ୍ଲେ ତ ମୋର୍ କାମ୍ ନାଇଁ ହେଇପାରେ ହୋ ଆର୍ କେନ୍ ବାଟେରେ ଜଲ୍ଦି ଯାଇପାର୍ମା କେଁ ତମେ ଏନ୍ତା ପରେ ଏନ୍ତା କାମ କର୍ବାର୍ କଥା ଜଲ୍ଦି ଜେନ୍ତି ଯିମା ମୋର୍ ଅଫିସ୍ ଟାଇମ୍ ଅଫିସ୍କେ ଯିବାର୍ ଅଛେ ସେ ଅଫିସ୍ ବନ୍ଦ୍ ହେଇଗଲେ ମୁଇଁ ଗଲେ କାଁ କର୍ବି ଅଫିସ୍କେ ଜଲ୍ଦି ଜିମା ଯାଇକିରି ସେନୁ କାମ ସାରିକିରି ଆଇବି ମୁଁ ବୋଲିକିନା ଭାବୁଥିଲି ତୁମେ ତ ନାଇଁ ନେଇପାର ଲେଖାନ୍ ଲାଗ୍ଲା ନ ଆର୍ ଆର୍ ସଟ୍କଟ୍ ବାଟ କେନ୍ ବାଟେ ଅଛେ କେଁ ସର୍ଟ୍କଟ୍ ବାଟେରେ ଗଲେ ଟିକେ ଜଲ୍ଦି ଜେନ୍ତି ପୁହଞ୍ଚିମା ଜଲ୍ଦି ପୁହଞ୍ଚିଲେ ମୁଇଁ ଜଲ୍ଦି କାମ ସାରିବି କାମ ସଏଲେ ଘର୍କେ ଆଇବି ଘରେ ଖାନା ପିନା କରିକିନା ମୁଇଁ ଶୋଇବି କେନ୍ତା ତମେ ଜଲ୍ଦି ଟିକେ ନେତ ବଏଲେ ଭଲ୍ ହେତା ଜିମା ଇ ଟ୍ରାଫିକ୍ରେ ଆମ୍କୁ ଫସେଇକିରି ରଖ୍ଲେ ତ ନାଇଁ ହୁଏ ଖାଲି ଟ୍ରାଫିକ୍ ବାଟରେ ନେବ ଟ୍ରାଫିକ୍ରେ ଫସାବ ଟ୍ରାଫିକ୍ ଟ୍ରାଫିକ୍ରେ ନାଇଁ ନିଅତ ଆମ୍କୁ ବାଇପାସ୍ରେ ନେଇକିରି କେନ୍ତି ଜଲ୍ଦି ପୁହଞ୍ଚାବ ଯେ ସେ କାମଟା କର